ହ୍ୟାଲୋ ନମସ୍କାର ନମସ୍କାର ହଁ ମୃତ୍ୟୁଞ୍ଜୟ କୁହ ଆଚ୍ଛା ଆଚ୍ଛା ଆଚ୍ଛା ପଢ଼ା ପଢ଼ି କ'ଣ କ'ଣ ସବ୍ଜେକ୍ଟ ସବୁ ଅଛି ଆଚ୍ଛା ଆଚ୍ଛା ପଢ଼ା ପଢ଼ି ସବୁ କରୁଛୁ ତ ଏହା ପୂର୍ବ ପରୀକ୍ଷାଗୁଡ଼ାକ କ'ଣ କେମିତି ରଖିଥିଲୁ ମାର୍କ୍ ଆଚ୍ଛା ଆଚ୍ଛା ମ୍ୟାଥ୍ମେଟିକ୍ସ୍ କେମିତି କରିଥିଲୁ ଭଲ କରିଛୁ ଆଚ୍ଛା ଆଚ୍ଛା ଆଉ ଇଙ୍ଗ୍ଲିଶ୍ ଆଚ୍ଛା ଆଚ୍ଛା ଆଉ ସାହିତ୍ୟଗୁଡ଼ାକ ଭଲ ରଖିଛୁ ତ ଆଚ୍ଛା ହଉ ହଉ ଠିକ୍ ଠିକ୍ ସବୁଗୁଡ଼ା ଟିକିଏ ପଢ଼ା ପଢ଼ି କର ମନ ଦେଇକି ପଢ଼ା ପଢ଼ି କର ହେଲା ନେକ୍ସଟ୍ ଏକ୍ସାମ୍ ଯେମିତି ଭଲ ହେବ ସେଥିପାଇଁ ଟିକିଏ ଟ୍ରାଏ କର ଆଉ ହେଲା ସବୁ ସବ୍ଜେକ୍ଟ କୌଣସି ଜିନିଷକୁ ଇଗ୍ନୋର୍ କରିବୁନି ସବୁ ଜିନିଷକୁ ସମାନ ଭାବରେ ଦେଖିବୁ ହେଲା ସାଇନ୍ସ ଭୂଗୋଳ ସବୁଗୁଡ଼ା ଦେଖିବୁ ଠିକ୍ରେ ହେଲା ହଉ ରହିଲି ମିନିମମ୍ ଦିନକୁ ତୁ ଆଠ ଘଣ୍ଟା ଖଣ୍ଡେ ପରିଶ୍ରମ କର ସାତ ଆଠ ଘଣ୍ଟା ନ ପଢ଼ିଲେ ହେବନି ହେଲା ଟିକିଏ ପରିଶ୍ରମ କର ଶୋଇବାଟା କମେଇଦେ ହେଲା ମିନିମମ୍ ଛଅ ଘଣ୍ଟା କିନ୍ତୁ ଅଲଗା ସମୟରେ ଟିକିଏ ପଢ଼ା ପଢ଼ି କର ହେଲା ହଉ ହଉ ନିଦ ଭାଙ୍ଗିବ ନା ଆଉ ମନରେ ପଢ଼ାରେ ଯଦି ଆଗ୍ରହ ରହିବ ନିଦ ନିଶ୍ଚିନ୍ତ ଭାଙ୍ଗିବ ତୋର ମନ ମାନେ ପଢ଼ାରେ ତୁ ମନଟାକୁ ଲଗା ଅଟୋମେଟିକ୍ ତୋତେ ନିଦ ହେବନି ମୁଁ କେମିତି ପଢ଼ିବି ହେଲା ହଁ ସେହି ଅନୁସାରେ ଟ୍ରାଏ କର ହଉ ଆଉ କ'ଣ କହିବୁ ହଁ ବହି ସବୁ ତୁମର ଅଛି ବହି ସବୁ ଅଛି ସେ ବହିଗୁଡ଼ା ସବୁ ଆଣିକି ପଢ଼ାପଢ଼ି କର ସେ ଏମ୍ ବି ଡ଼ି ଅଛି ଏମ୍ ବି ଡ଼ି ବୁକ୍ ଫୁକ୍ ସବୁ ଅଛି ତାକୁ ଦେଖିବୁ ମେନ୍ ହେଲା ବହି ଏମ୍ ବି ଡ଼ି ଯେତେ ଇମ୍ପୋଟାଣ୍ଟ୍ ତୋର ଯେଉଁ ବୁକ୍ ବହି ତୁମର ଯେଉଁଟା ଅଛି ପାର୍ଟନ୍ ସବୁ ବହିଗୁଡ଼ା ପ୍ରଥମେ ପଢ଼ିବୁ ମୁଖ୍ୟ ହେଲା ବହି ବହିରୁ ହିଁ ସବୁ କୋସ୍ଚିନ୍ ଆସୁଛି ହେଲା ତେଣୁ ପୁରା ବହିଗୁଡ଼ାକୁ ପ୍ରାଞ୍ଜଳ ଭାବରେ ପୁରା ରିଭିଜନ୍ କରିକି ପୁରା କମ୍ପଲିଟ୍ କର ହେଲା ହଉ ହଁ ହଁ ହଉ ଧନ୍ୟବାଦ ହଉ